ମୁଁ ଜଣେ ନବଗତ ଷ୍ଟାର ଜଣକୁ ପରାମର୍ଶ ଦେବି ଯେ ଆପଣ ଯେଉଁ ଜ୍ୟୋତିଷବିଦ୍ୟା ଯେଉଁ କରୁଛନ୍ତି ଲୋକମାନଙ୍କର ଗୋଷ୍ଟି ଜାତକ ଦେଖୁଛନ୍ତି ତାଙ୍କୁ ଆଉ ଠିକ ସତକଥାଟା କୁହନ୍ତୁ ଆଉ ଯେଉଁଟା କହିଲେ ତାଙ୍କ ମନରେ କଷ୍ଟ ହେବ ଦୁଃଖ ହେବ ତାଙ୍କ ମତିଷ୍କରେ ଟିକିଏ ପ୍ରେସର ପଡ଼ିବ ଚିନ୍ତା ହେବ ସେଇ ଜିନିଷଗୁଡ଼ାକ କୁହନ୍ତୁନି ସତକଥା କୁହନ୍ତୁ ଆଉ ଯେଉଁ ଗୁଡ଼ାକ ହେଉଛି ଆଉ ଯେଉଁ ଗୁଡ଼ାକ ହେବ ସେ ଜିନିଷ ଗୁଡ଼ାକ କରନ୍ତୁ ଆଉ ମିଛ କୁହନ୍ତୁନି ତାହେଲେ ଭବିଷ୍ୟତରେ ଏହି ସତ କାମ କଲେ ସତ କଥାଟା କହିଲେ ଆଉ ଆପଣ ଭବିଷ୍ୟତରେ ଜଣେ ଯେଉଁ ନବଗତ ଷ୍ଟାର ଜଣେ ନିଶ୍ଚିତ ଭାବରେ ଭଲ ଭାବରେ ଆଗକୁ ଆଗକୁ ଆପଣଙ୍କର ନା ଖ୍ୟାତ ହେବ ଆପଣ ଭଲ ଭାବରେ ଆଗକୁ ବାହାରିବେ